ଚାଷ ଗୋଟିଏ ମାନେ ହେଲା ମାନେ ଲୋକମାନଙ୍କର ଯେଉଁ ପ୍ରକୃତ ହେଉଛି ସେମାନଙ୍କର ମାନେ ଜୀବିକା ତେଣୁ ସମସ୍ତେ ଚାଷ କରନ୍ତି ଚାଷରେ ଆମେ ସମସ୍ତେ ବଞ୍ଚୁ ଆଉ ସେଇବି ଚାଷରେ ଆମେ ଆମେମାନେ କିଛି ବିକି ସେଇଥିରୁ ପଇସା ଆଣି ଖର୍ଚ୍ଚବାର୍ଚ୍ଚ କିମ୍ବା ଦେହପା ଭଲ ମନ୍ଦ କରୁ କିନ୍ତୁ ଯେଉଁ ପଞ୍ଚାବନ ପ୍ରତିଶତ କହୁଛନ୍ତି କିନ୍ତୁ ପଞ୍ଚାବନ ପ୍ରତିଶତ ତ ଆମେ ପାଉନା ଯାହା ପାଉ ତିରିଶି ପ୍ରତିଶତ ଭିତରେ ତେଣୁ ସେଥିରେ ଆଜିକା ଦିନରେ ଯାହା ମାନେ ଦରଦାମ୍ ହୋଇଗଲାଣି ତେଣୁ ଆଗକୁ ବଢ଼ିବା ପାଇଁ ଆମେ ଅନ୍ୟାନ୍ୟ ଚାଷ ବିରି ମୁଗ କିମ୍ବା ପନିପରିବା ଇଏ ସବୁ କରି ଆଗକୁ ବଢ଼ିବା ପାଇଁ ଚେଷ୍ଟା କରୁ ଓ ଖାଦ୍ୟ ଶସ୍ୟ ଉତ୍ପାଦନ କରିବା ପାଇଁ ବି ଆମେ ଚେଷ୍ଟା କରୁ